ଆମ ଅଞ୍ଚଳରେ କହିବାକୁ ଗଲେ ତ ଆଶା ଦିଦି ହେରିକା ଅଛନ୍ତି କିନ୍ତୁ ଆମ ନିମାପଡ଼ା ବ୍ଲକର ଗୋଟେ ନିମାପଡ଼ା ସ୍ୱାସ୍ଥ୍ୟସେବା କେନ୍ଦ୍ର ଯେଉଁଟା ବଡ଼ ମେଡ଼ିକାଲ ବି ଅଛି ଏଠି ବହୁତ ଜଣ ଡକ୍ଟର ଅଛନ୍ତି ଆଉ ସ୍ୱାସ୍ଥ୍ୟକେନ୍ଦ୍ରରେ ଦଶଜଣ ରହିବାପାଇଁ ବଜେଟ୍ ଶିକ୍ଷା ଅନୁଷ୍ଠାନ ଅଛି ହଁ ସେମିତି କହିବାକୁ ଗଲେ ଖାଲି ନର୍ସିଙ୍ଗ ପଢ଼ିବା ପାଇଁ ଅଛନ୍ତି ହେଲେ ଡକ୍ଟରିଙ୍ଗ ପଢ଼ିବାପାଇଁ ହେଲେ ଭୁବନେଶ୍ୱର ଯିବାକୁ ପଡ଼ିବ କିନ୍ତୁ ଆମ ଏଇଠି ନିମାପଡ଼ାରେ ବହୁତ ନର୍ସିଙ୍ଗ ସେଣ୍ଟର ଖୋଲା ହେଇଛି ଯେଉଁଟାକି ନର୍ସିଙ୍ଗ ଟ୍ରେନିଙ୍ଗ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ଏଠି ବହୁତ ଯୁବପିଢ଼ି ଯେମତି ପୁଅପିଲା ହେଉ ଝିଅପିଲା ସେମାନେ ତାଙ୍କର ନର୍ସିଂ କୋର୍ସ କରି ସେଇଠି ପ୍ରଶିକ୍ଷଣ ନେଉଛନ୍ତି ସେଇଠି ନେଲାପରେ ସେମାନେ ଆସି ପ୍ରାକ୍ଟିକାଲ ମଧ୍ୟ କରୁଛନ୍ତି ଆଉ ସେମାନେ ବିଭିନ୍ନ ମେଡ଼ିକାଲରେ ନିଯୁକ୍ତି ପାରୁଛନ୍ତି

ସେଇଠି ବି ସେମାନେ ତାଙ୍କର ନିଜର ପ୍ରାକ୍ଟିକାଲ୍ ବି ଭଲ ସେ କରିପାରୁଛନ୍ତି ଆଉ ବହୁତ ସହଜ ହେଉଛି କିନ୍ତୁ ମେଡ଼ିକାଲ ଡକ୍ଟର ମେଡ଼ିକାଲ ପଢ଼ିବାପାଇଁ ଏଠି କିନ୍ତୁ କୌଣସି ପର୍ଶନାଲ ସେବା ନାହିଁ ଆମ ନିମାପଡ଼ାରେ ସେଥିପାଇଁ ଭୁବନେଶ୍ୱର ଯିବାକୁ ପଡ଼ିବ ଏଠି ସେମିତି କିଛି ନାହିଁ